ନବରଙ୍ଗପୁର ଜିଲ୍ଲାରେ ଜଳବାୟୁ ବହୁତ ଭଲ କାହିଁ ଲାଗି ଶୀତଦିନେ ବହୁତ ଗରମ ଲାଗେ ବର୍ଷା ଋତୁରେ କମ୍ ବର୍ଷା ହୁଏ ଆଉ ଖରାଦିନେ ବହୁତ ଥଣ୍ଡା ଲାଗେ ଗରମ ବି ବହୁତ କମ୍ ଲାଗେ ଶୁଖିଲା ଋତୁ ଅଧିକ ଶୁଖିଲାରେ ପାଗ ଅଧିକ ରୁହେ ତେଣୁ ନବରଙ୍ଗପୁରରେ ବସବାସ କରିବା ପାଇଁ ବହୁତ ଭଲ ଲାଗେ ନବରଙ୍ଗପୁରର ଲୋକମାନେ ବହୁତ ଭଲ ଆଉ ସେଠାକାର ଜଳବାୟୁ ଦ୍ୱାରା ଜଳବାୟୁ ହେତୁ ଲୋକମାନେ ସେଠାରେ ବସବାସ କରନ୍ତି କାହିଁକିନା ଜଲବାୟୁ ବହୁତ ଭଲସେ ସେଠାକାର ତେଣୁ ଜଳବାୟୁ ପାଇଁ ହିଁ ଲୋକମାନେ ସେଠାରେ ବସବାସ କରନ୍ତି ଆଉ ବସବାସ କରିବା ଦ୍ୱାରା ସେଠାରେ ବହୁତ ଆନନ୍ଦ ଉଲ୍ଲାସରେ ଜୀବନ ବିତାଇଥାନ୍ତି ତେଣୁ ନବରଙ୍ଗପୁର ଜିଲ୍ଲାଟା ବହୁତ ଭଲ